ଗେଣ୍ଡୁ ଫୁଲ ହରଗୌରା ଫୁଲ କୁକୁଡ଼ା ମୁକୁଟ ଟଗର ଫୁଲ ଅସୁକ ଚମ୍ପା ଏସବୁ ଫୁଲ ମୁଁ ସବୁ ଲଗାଇଥାଏ କାହିଁକିନା ଯେମିତି ଏଗୁଡ଼ା ଫୁଲ ଲଗାଇବା ଦ୍ୱାରା ଯେଉଁ ପ୍ରତିଦିନ ଆମେ ଠାକୁର ପୂଜା କରୁଛୁ ଠାକୁର ପୂଜା ଲାଗି ମାନେ ଆଉ ଅଲଗା କେଉଁଠି କି ଯିବା ପାଇଁ ପଡ଼ିବନି ପ୍ରତିଦିନ ତା'ପରେ ଭଲ ତାଜା ଫୁଲ ବି ପ୍ରତିଦିନ ଆମେ ପାଇ ପାରୁଛୁ ଯାହାଦ୍ୱାରା ପୁଣି ଏହି ଫୁଲ ଆମେ ଯେତେବେଳେ ଲଗାଉଛୁ ତା'ପରେ ବହୁତ ସୁନ୍ଦର ବି ଦିଶୁଛି ସୁନ୍ଦର ଦିଶୁଛି ଫୁଲ ଗୁଡ଼ା ତା'ପରେ ଯେଉଁ ସେ ବଡ଼ ବଡ଼ କୁକୁଡ଼ା ମୁକୁଟ ଯେଉଁ ଫୁଲ ଲାଲ୍ କଲର୍ର ଫୁଟିଥାଏ ମୋତେ ସେଟା ବହୁତ ଭଲ ଲାଗେ ସେଟା ଆମର ସବୁ ଚାରି କଡ଼ରେ ଲଗାଯାଏ ସେ ଚାରିକଡ଼ରେ ସବୁ ଲଗାଯାଇଛି ସେଥିପାଇଁ ସେ ବଡ଼ ବଡ଼ କୁକ୍ ଫୁଲ ହୋଇଯାଏ ସେଟା ଦେଖିବାକୁ ବହୁତ ଆକର୍ଷଣ ଦିଶେ ଗେଣ୍ଡୁ ଫୁଲ ଆମର ମନ୍ଦିରରେ ଲଗାଉଛୁ ସବୁବେଳେ ଲଗାଯାଏ ଟଗର ଫୁଲ ସବୁଦିନ ପ୍ରତିଦିନ ଟଗର ଫୁର ଫୁଲଟା ରହେ ଟଗର ଫୁଲ ପ୍ରତିଦିନ ଆମେ ନେଇକି ଠାକୁରଙ୍କଠେ ସବୁଦିନ ଚଢ଼ାଉଛୁ ଏହି ସେଥିପାଇଁ ଆମେ କରୁ କଣ ପାଇଁ ନା ଆମେ କାହିଁକି ବାହାରୁ ଫୁଲ କିଣିକି ଆଣିବୁ ଆମ ନିଜ ବଗିଚାରେ ଆମେ ଲଗାଇଛୁ ନିଜେ ଫୁଲ ସବୁଦିନ ଠାକୁରଙ୍କ ପାଖରେ ଆମେ ତାଜା ଫୁଲଟା ଲଗାଉଛୁ ଆଉ ପନିପରିବା ସବୁଦିନ ଆମେ ତାତାଜା ପନିପରିବା ଖାଇବା ପାଇଁ ଆଳୁ ଆଳୁ କିଛି କରିଛୁ ବାଇଗଣ ଭେଣ୍ଡି କଖାରୁ ବିତାଳୁ ଟମାଟୋ ସାରୁ ଆମେ ଏସବୁ ପ୍ରତି କରୁ ଯାହାଦ୍ୱାରା ଆମର ବି ଏଥିରେ ଟାଇମ୍ ଯାଉଛି ବସିକି ବି ବୋର୍ ଲାଗୁନି ଆଳୁ କରୁ ଆଳୁ ଆମର ବର୍ଷ ସାରା ହୋଇଯାଏ ବବର୍ଷ ସାରା ଆଉ କିଣିବା ପାଇଁ ପଡ଼େନି ବାଇଗଣ ବାଇଗଣ ନିଜ ବାଡ଼ିର ଯେମିତି କି ତାଜା ଫଳ ଯାହାଦ୍ୱାରା ବହୁତ ସ୍ୱାଦ ବି ଲାଗେ ନିଜ ବାରିରୁ ସେଟା ଛିଣ୍ଡାଇକି ଆଣି ପୋଡ଼ିକି ଖାଇବ କିମ୍ବା କୌଣସି ତରକାର କରିକି ଖାଇବ ସେଟା ବହୁତ ଭଲ ଲାଗେ ସେଥିପାଇଁ ଆମର ବାଇଗଣ ବି କରାଯାଏ ଭେଣ୍ଡି ବି କରାଯାଉଛି ଭେଣ୍ଡି ନିଜ ଭେଣ୍ଡିଟା ବହୁତ ଭଲ ଲାଗେ ନିଜ ଭେଣ୍ଡିଟାରେ ସାର ବି ପଡ଼ୁନି ଆମେ ମାର୍ ଯେତେବେଳେ ବଜାରରୁ ଆଣୁଛନ୍ତି ଭେଣ୍ଡି ସେ ସେ ଭେଣ୍ଡି ମୋତେ ଜମା ବି ସ୍ୱାଦ ଲାଗେନି କଖାରୁ କରିବା ଦ୍ୱାରା କଖାରୁ ବର୍ଷସାରା ଯାଉଛି ଲଗା ହେଉଛି ଯାହା ଟମାଟୋ ଟମାଟୋଟା ଆମେ କଣ ପାଇଁ କରୁଣା ନିଜେ ଟମାଟୋଟା ବହୁତ ଲାଗେ ଆମର ଯେଉଁ ଅଷ୍ଟ୍ରେଲିଆ ଟମାଟୋ ମାର୍କେଟରେ ମିଳୁଛି ବଜାରରେ ସେ ଟମାଟୋଟା ରବର୍ ଟାଇପ୍ର ଲାଗେ କିନ୍ତୁ ଆମେ ଯେଉଁଟା ଆମ ବାରିରେ ଟମାଟୋଟା କରୁଛନ୍ତି ସେହି ଟମାଟୋଟା ଯେମିତି ଆମେ ଗୋଟିଏ ଚକଟି ଦେଲେ ସେଟା ପୁରା ଚକଟି ହୋଇଯାଏ ସେଥିପାଇଁ ବାହାରୁ କାହିଁକି ଆମେ କୌଣସି ପନିପରିବା କିଣିକି ଆଣିବୁ ସେଥିପାଇଁ ଆମେ ସବୁ ବାଡ଼ିରେ ହିଁ ସବୁ ଲଗାଇ ଲଗାଉଛୁ